ଆମ ଗଛ ବଞ୍ଚିବା ବହୁତ କଷ୍ଟକର ଯାହାକି ଗ୍ରୀଷ୍ମ ଋତୁ ଆଉ ଶୀତ ଋତୁରେ ଗଛମାନଙ୍କୁ ଯତ୍ନ ଅଧିକ ନେବା ଦରକାର ଯାହାକି ଚାଷୀମାନେ ଯେତେବେଳେ ସବୁ ସବଜି ଚାଷ ବା ବିଭିନ୍ନ ଗଛ ଚାଷ ହେଉଛି ଯାହାଫଳରେ ପାଣି ବା ଖତ ପାଇଁ

ଅସୁବିଧା ହେଉଛି ସେଥିପାଇଁ ଗ୍ରୀଷ୍ମଋତୁରେ ଚାଷୀମାନେ ଯେତେବେଳେ ଗଛ ଲଗାଉଛନ୍ତି ଧାଡ଼ିରେ ଲଗଉଛନ୍ତି ନାଳ କରିଦଉଛନ୍ତି ଭଲ ଭାବରେ ପାଣି ଦଉଛନ୍ତି ଯାହାଫଳରେ ଜିନିଷଟା ବଞ୍ଚିବ ଗଛଟା ବଞ୍ଚିବ ଆଉ ତା'ର ଶାଖା ପ୍ରଶାଖା ମଧ୍ୟ ଭଲ ଭାବରେ ବାହାରିବ ତା' ପାଇଁ ଗୋବର ଖତ ମଧ୍ୟ ଦିଆଯାଉଛି ଯାହାଫଳରେ ଗ୍ରୀଷ୍ମ ଋତୁରେ ଶୀତ ଋତୁରେ କିଛି ଗଛ ବଞ୍ଚିଯାଉଛି ଆଉ କିଛି ଗଛ ମରିଯାଉଛନ୍ତି ଯାହାଫଳରେ ଗଛର ଯତ୍ନ ନିଆଯାଉଛି ନିହାତି ଦରକାର